ଆଜ୍ଞା ଆଜ୍ଞା କ'ଣ ହେଇଛି ଶିମିଳିପାଳକୁ ଯେଉଁ ଯିବେ ତ ଏପଟେ ସିଧା ଯାଇକି ବାଁକୁ ମୁଡ଼ି ଡାହାଣକୁ ଯିବେ ଆଉ ଗଲାପରେ ସେଇଟି ହେଉଛୁ ଚାରି ଛକି ପଡ଼ିବ ଚାରି ଛକିରୁ ହେଉଛୁ ସିଧା ପଳାଇବେ ପୁରା ସିଧା ଗଲାପରେ ସେଇଟି ତ ଲେଖା ହେଇଥିବା ବୋର୍ଡ଼ ମାରା ହେଇଥିବ ଶିମିଳିପାଳକୁ ଯିବାପାଇଁ ରାସ୍ତା ତ ସେଇପଟେ ପଳାଇବେ ଆଉ

ସ୍କୁଲ ରୁ ଆସିଛନ୍ତି ଆଜ୍ଞା କୁହନ୍ତୁ

ଆଜ୍ଞା ହଁ ଭଲ ହେଇଛି ପଚାରି ଦେଇଛନ୍ତି ଭଲ ହେଇଛି ଜାଣିପାରୁ ନାହାଁନ୍ତି ପଚାରିଲେ ଅସୁବିଧା କ'ଣ ଅଛି ଏଥିରେ ବସ୍ ର ସେଇଠି ପାର୍କିଙ୍ଗ୍ ଲାଇନ୍ ଥିବ ଦେଖିବେ ସେଇଠି ପାର୍କିଙ୍ଗ୍ ଲାଇନ୍ ଲେଖା ହେଇଥିବ ପାର୍କିଙ୍ଗ୍ ଲାଇନ୍ ପାଖରେ ହେଉଛୁ କୁଡ଼ିଏ ଟଙ୍କା ଲେଖାଁ ମାନେ ବଡ଼ ବସ୍ ନା ତ କୁଡ଼ିଏ ଟଙ୍କା ଲେଖାଁ ପାର୍କିଙ୍ଗ୍ ପାଇଁ ନେବେ ଆଉ ଟି ଟିକଟ କ'ଣ ହେଲା ହଁ ହଁ ସ୍କୁଲ ପିଲାଙ୍କ ପାଇଁ ଫ୍ରୀ ଅଛି ସ୍କୁଲ ରୁ ଯେଉଁ ନା ସ୍କୁଲ ପିଲାପାଇଁ ଫ୍ରୀ ଅଛି ବୁଝିଲେ ନା ସ୍କୁଲ ପିଲାପାଇଁ ହଁ ହୋଟେଲ ତ ଅଛି ଯେ ଆପଣଙ୍କୁ ଟିକେ ଯିବାପାଇଁ ପଡ଼ିବ ହୋଟେଲରେ ଖାଇବେ ନା ପୁଣି ଆସିକି ଏଇଠି ଆମ ହୋଟେଲ ଅଛି ଏଇ ପାଖାପାଖି ମୋର ଚିହ୍ନା ଅଛି ଏଠିକି ପଳାଇ ଆସିବେ ହଁ ମୋର ଚିହ୍ନା ହୋଟେଲ ଅଛି ଏଇଠି ଯେଉଁ ଯେଉଁ ଚାରି ଛକି ପଡ଼ିବ ନା ତ ସିଧା ଯିବେ ସେଇଟି ବାଁ ହାତି ଯେଉଁ ହୋଟେଲ ଗୋଟେ ଅଛି ସେଇ ବାଁ ହାତି ହୋଟେଲ ଟା ମୋର ଚିହ୍ନା ଅଛି

ଆଜ୍ଞା ଆପଣ ଯାଆନ୍ତୁ ମୋ ନାଆଁ ଟି ସେଇଟି କହିବେ ଯେ ଦେବାଶିଷ ବାବୁ କହିଲେ ଯେ ଏଇଠି ହୋଟେଲଟି କେଉଁଠି ସେ କହିଦେବେ ହଁ ଏଇଠି ହୋଟେଲ ସେ ପିଲା ଅଛନ୍ତି ମୁଁ କଲ୍ କରିଦେବି ଆପଣଙ୍କୁ କିଛି ଅସୁବିଧା ହେବନି ମୁଁ ଯାଇ ପରିବିନି ମୋର କାମ ଅଛି ବୁଝିଲେନା ଆପଣ ଯାଆନ୍ତୁ ସେଇଠି ପିଲା ଅଛନ୍ତି ମୁଁ ସବୁ ମୁଁ କଲ୍ କରିଦେଲେ ସେମାନେ ଅଁ ବୁଝାବୁଝି କରି ଦେବେ ସେଇଠି ରହିବା ପାଇଁ ବି ସୁବିଧା ଅଛି ଆପଣ ଯଦି ରହିବାକୁ ଚାହିଁବେ ଆପଣ ରହି ପାରିବେ ସେଇଠି ହଁ ମୁଁ ସବୁ ସବୁ ଯାହା ଖୋଜିବେ ସେଇଆ ଅଛି ହୋଟେଲରେ ଯାହା ଖୋଜିବେ

ଆପଣ ଆଗେ ବୁଲିବା ପାଇଁ ଯିବେ ନା ଆଗେ ଖାଇକି ବୁଲିବା ପାଇଁ ଯିବେ ଓଃ ହ ଟିଫିନ ବି କରିନାହାଁନ୍ତି ହଁ ହଉ ହଉ ମୁଁ ଆପଣ ଆପଣଙ୍କ ନମ୍ବରଟା ଦିଅନ୍ତୁ ନା ମୁଁ ସେମାନଙ୍କୁ ଏଇ ନମ୍ବର ଟା ଦେଇଦେବି ଯେ ଆପଣଙ୍କୁ କଲ୍ କରିଦେବେ ସେମାନେ କୁହନ୍ତୁ ନମ୍ବରଟା କୁହନ୍ତୁ ସେଭେନ ଜିରୋ ଡବଲ୍ ସେଭେନ କ'ଣ ହେଲା ସିକ୍ସ ଜିରୋ ଥ୍ରୀ ସେଭେନ ଏଇଟ ଫୋର ଆଚ୍ଛା ହଉ ଆପଣଙ୍କୁ କେଉଁ ସ୍କୁଲ ଆସିଥିଲେ କି ବୁଳମଟା ବୁଳମଟା କେଉଁଠି କି ମାନେ ଯେଉଁ ଜାମଶୂଳି ପାଖାପାଖି ହଁ ପ୍ରଥମରୁ ଆପଣ ସେତେ ବାଟରୁ ଆସିଛନ୍ତି ଅଲଗା କେଉଁଟି ଜାଗାରେ ଗୋଟେ ରହିକି ଖାଇଦେବା କଥା ଟିଫିନ ଗୋଟେ ନେଇନବା କଥା ନା ଆଜ୍ଞା ଆଜ୍ଞା ହଁ ହଁ ମୁଁ କଲ୍ କରିଦେବି ତ ଆପଣଙ୍କ ନମ୍ବର ତ ରହିଲା ମୁଁ କଲ୍ କରିଦେବି ଆଉ ସେମାନଙ୍କୁ ବି କଲ୍ କରିଦେବି ସେମାନଙ୍କୁ ନମ୍ବରଟା ଦେଇଦେବି ଆପଣଙ୍କ ନମ୍ବର ସେମାନେ କଲ୍ କରିକି ମୁଁ କଲ୍ କରିଦେଲା ପରେ ତ ମୁଁ ଯାଇକି ସେଇଟି ଆଗେ ଖାଇ ନିଅନ୍ତୁ ବୁଝିଲେ ନା ହଁ ଆଜ୍ଞା ଆଜ୍ଞା ସେଇଟୁ ସେଇଠୁ ଅଳ୍ପ ବାଟ ସେମାନଙ୍କୁ ପଚାରି ଦିଅନ୍ତୁ ପିଲାଙ୍କୁ ମୁଁ କହିବି ଯେ ନେଇଯିବେ ଆପଣଙ୍କୁ ନେଇଯିବେ ମୁଁ ପିଲାଙ୍କୁ କହିଲେ ଆପଣଙ୍କୁ ନେଇଯିବେ ଚିହ୍ନି ପାଇଲେ ଛାଡ଼ିଦେଇ ପଳାଇ ଆସିବେ ନାହିଁ ନାହିଁ ମାନେ ଏମିତି ଆଉ ସିକ୍ୟୁରିଟି ଭାବରେ ଅଛି ଆଉ ଲୁକଙ୍କ ନାହିଁ ନାହିଁ ଅ ପୁଲିସ ନା ନାହିଁ ନାହିଁ ଖରାପ ଭାବିବି କ'ଣ ପାଇଁ ଭଲ କଥା ପଚାରିଲେ ନା ଆଉ ଡାଉଟ କ୍ଲିୟର କଲେ ହଉ ଯା ହଁ ଧନ୍ୟବାଦ